ଆମର ଏଠି ଫସଲ କହିଲେ ମୁଖ୍ୟ ଫସଲ ଧାନ ଧାନ ବର୍ଷକେ ଥରେ ହୁଏ ରବି ହୁଏ ନାହିଁ ପାଣିର ଅସୁବିଧା ଏହି ଫସଲକୁ ଆମେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଚିନ୍ତା କରୁଛୁ କିନ୍ତୁ ସରକାର ଧାନମଣ୍ଡିର ବ୍ୟବସ୍ଥା କରିଛନ୍ତି ଦୁଇ ହଜାର ଚାଳିଶ ଟଙ୍କାରେ କୁଇଣ୍ଟାଲ ପିଛା ନେଉଛନ୍ତି ଏହା ଏକ ସୌଭାଗ୍ୟବାର୍ତ୍ତା ଏହାକୁ ମଧ୍ୟ ସରକାର ରାଜ୍ୟ ଏବଂ କେନ୍ଦ୍ର ସରକାର ଏହାର ଏମଏସି ବା ଦର ବଢ଼ାଇବା ଦରକାର ବେଳେ ବେଳେ ମଧ୍ୟସ୍ଥି ମଧ୍ୟ ଚାଲି ଆସନ୍ତି ଗରିବ ଲୋକଙ୍କ ପାଖକୁ ସେମାନେ ସିଧାସଳଖ ନେଇଯାଆନ୍ତି ଜମିରୁ ଫସଲ ବହୁତ କମ ରେଟ୍ରେ ପ୍ରାୟ ତିରିଶ ଚାଳିଶ ପ୍ରତିଶତ ଦେଇକି ନେଇଯାଆନ୍ତି ସେ ଶହେ ପ୍ରତିଶତ ସରକାରଙ୍କୁ ବିକିବାକୁ ଥିଲା ବେଳେ ତା ପାଖରେ ଟଙ୍କା ନଥାଏ ଏବଂ ଏଥିରେ ମଧ୍ୟସ୍ଥି କାରବାରରେ ବ୍ୟବସାୟୀ ମାନେ ଲାଭବାନ ହୁଅନ୍ତି କିନ୍ତୁ ଯିଏ ଉତ୍ପାଦନ କରୁଥାଏ ଚାଷୀ ଚାଷୀ ବଡ଼ ହଇରାଣ ହୁଏ ତେଣୁ ସରକାର ପ୍ରତ୍ୟେକ ଫସଲର ସରକାର ନେବା ପାଇଁ ବ୍ୟବସ୍ଥା କରିବା ଦରକାର ଏବଂ ଆମର ଯେଉଁ କୋଲଡ଼ ଷ୍ଟୋର ତାକୁ କରିବା ଦରକାର ଆଳୁ ଠୁ ଆରମ୍ଭ କରି ଅନ୍ୟ ସବୁ ବ୍ୟବସ୍ଥାରେ ତେଣୁ ସରକାର ସେମାନଙ୍କ ଉନ୍ନତି ପାଇଁ ଚେଷ୍ଟା କରିବା ଏକାନ୍ତ ଦରକାର